ମୁଁ ବ୍ୟବସାୟୀ ଭାବେ ଶହେଟି ଛେଳି ଏବଂ ଦଶଟି ଗାଈ କ୍ଷୀର ପାଇଁ ରଖିଛି ଏମାନଙ୍କ ଦେଖା ଶୁଣା ପାଇଁ ମୁଁ ପାଞ୍ଚ ଜଣ ଲୋକଙ୍କୁ ରହିବା ଖାଇବା ଏବଂ ମାସିକ ଦରମା ଯୋଗାଇ ଦେଉଛି ଏମାନେ ପ୍ରତିଦିନ ଗୁହାଳକୁ ଫିନାଇଲ ସହ ପାଣି ପକାଇ ସଫା କରନ୍ତି ଏବଂ ମାଛି ମଶା ନ ହେବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଧ୍ୟାନ ଦେଇଥାନ୍ତି